ହଁ ଏଇଠି ଯାଇଥିଲି ଆଉ ପାଖରେ ସାହି ପଡ଼ିଶା ଘରକୁ

ହଁ ହଁ ଯିବା ଆଉ ହଁ ହୁଁ ହଁ ଆଜିକାଲି କେତେ କ'ଣ ହେଉଛି ଆଉ ଯିବା ଆଉ ହଁ କେତେ ସମୟ ଲାଗିବ ବାହାରିବାକୁ ଏମିତି କି ଅଳ୍ପ ସମୟ ହେଇଯିବ ରେଡ଼ି ଆଉ ଯିବା

ଖାଲି ହଁ ଖାଲି ଚେଞ୍ଜ କରିଦେବି ଯାଉଛି ଆଉ